ଜଣେ ଚାଷୀ ହିସାବରେ ଘରେ ଗୋରୁ ଗାଈ ବଳଦ ମଧ୍ୟ ରଖିଥାଏ ଏଇ ଗୋରୁ ଗାଈ ବଳଦ ରଖିଲା ଭିତରେ ମୁଁ ସବୁବେଳେ ଚାହେଁ ଭଲ ପ୍ରଜାତିର ଗୋରୁ ଗାଈ ରଖିବା ପାଇଁ କାରଣ ଭଲ ପ୍ରଜାତିର ଗୋରୁଗାଈ ଯଦି ନ ରଖିବୁ ତେବେ ତାଙ୍କ ଦେହରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ ସେମାନେ କମ ଖାଦ୍ୟ ଖାଇଥାଇପାରନ୍ତି ତେଣୁ ଜଣେ ସୁସ୍ଥ ପଶୁର କିଛି ଲକ୍ଷଣ ମଧ୍ୟ ରହିଛି ଏ ସୁସ୍ଥ ପଶୁର ଲକ୍ଷଣ ଭିତରେ ଯଦି ଦେଖିବା ନିଶ୍ଚିତ ଭାବରେ ଗୋରୁ ଗାଈଟି ଭଲ ହୋଇଥିବ କ୍ଷୀର ଭଲ ଦେଉଥିବ ଠିକ ସମୟରେ ଠିକ ଖାଦ୍ୟ ଖାଉଥିବ ଏବଂ ସେ ଚରି ବୁଲି ପାରୁଥିବ ସେଥିପାଇଁ ମଧ୍ୟ ଆମେ ଧ୍ୟାନ ଦେଇଥାଉ ଯେତେବେଳେ ଆମେ ଭଲ ପ୍ରଜାତିର ଗୋରୁ ଗାଈ କିଣିବାକୁ ଯାଇଥାଉ ସେତେବେଳେ ସ୍ଥାନୀୟ ପଶୁ ବିଭାଗର କର୍ମଚାରୀ ସହିତ ଆମେ ଯୋଗାଯୋଗ କରିଥାଉ ଏବଂ ସମୟ ପଡ଼ିଲେ ସେହି ସ୍ଥାନୀୟ କର୍ମଚାରୀଙ୍କୁ ଆମେ ନେଇକି ସେହି ପ୍ରଜାତିର ଗୋରୁ ଗାଈ ଚିହ୍ନଟ କରିକି ତାକୁ କିଣି ଘରକୁ ଆଣିଥାଉ ଏହି ଯେଉଁ ସୁସ୍ଥ ପଶୁର ଲକ୍ଷଣ ଭିତରେ ମଧ୍ୟ ରହିଛି ସେ ଯଦି ଭଲ କ୍ଷୀର ଦେଉଥିବ ତାହେଲେ ସେ ସୁସ୍ଥ ପଶୁ ଏବଂ ସେ ଯଦି ଠିକ ଖାଦ୍ୟ ଖାଉଥିବ ସେ ମଧ୍ୟ ଠିକ ପଶୁ ସୁସ୍ଥ ପଶୁ ତେଣୁ ଏଗୁଡ଼ିକ ଲକ୍ଷଣ ଭିତରେ ଆମେ ଘରେ ଗୋରୁ ଗାଈ ପାଳନ କରିବା ଉଚିତ